ଛାତ୍ରଛାତ୍ରୀଙ୍କ ପାଇଁ ଋଣ ଅଛି ଯେନ୍ତାକି ପି ଏମ୍ ଆର୍ ୱାଇ ଯୋଜନା ବୋଲି ସରକାର୍ଙ୍କ ସହାୟତାରେ ଗୁଟେ ଋଣଟିଏ ଅଛି ଯେନ୍ତାକି ବ୍ୟାଙ୍କ୍ ଜରିଆରେ ତାକୁ ମିଳୁଥିଲା ଏବଂ ସେ ଋଣ ନେଇକିରି ଧରିନିଅ ଗୁଟେ ଗରିବ୍ ପିଲାଟେ ପଏସା ପତର୍ ଅଭାବ୍ରୁ ପାଠ ପଢି ନାଇଁ ପାରୁଥିବା ତ ସେ ଋଣ ନେଇକିରି ସେ ଭବିଷ୍ୟତରେ ତାର୍ମାନେ ଅଲ୍ଗା ଜାଗାକେ ଯାଇକରି ପାଠ ପଢା ଆରମ୍ଭ କରିବ ଆଉ ସେ ପଇସା ମାଧ୍ୟମରେ ପାଠ ପଢା ଆରମ୍ଭ କରି କିରି ଭବିଷ୍ୟତ୍ରେ ସେ ଗୁଟେ ଭଲ୍ ତାମାନେ କୌଣସି ମାଷ୍ଟର୍ କିମ୍ବା କୌଣସି ଟିଚର୍ କି କୌଣସି ଚାକିରିଆ ହେଇକରି ସେ ତା ନିଜର୍ ଭବିଷ୍ୟତଟା ଉଜ୍ଵଳ କାମନା କରିକିରି ରହିପାରିବା ଆଉ କାଣା ଏଇଟା ତ ସେଇ କଥାଟା